ଆମ ସରକାର ଓଡ଼ିଶା କୃଷି ଶିଳ୍ପକୁ ସମର୍ଥନ ବହୁତ ଭାବରେ କରୁଛନ୍ତି କାହିଁକିନା ଓଡ଼ିଶା ହେଉଛି କୃଷି ଉନ୍ନତ ପ୍ରଧାନ ରାଜ୍ୟ ଏଠାରେ ବେଶୀ କରି ଧାନ ଚାଷ ହୁଏ ବେଶ କରି ଆମ ଓଡ଼ିଶାର ବରଗଡ଼ ଠାରେ ଧା ଧାନ ଚାଷ ହୁଏ ସେଠାରେ ଆମର ଭା ବରଗଡ଼ ଆମର ଭାତ ହାଣ୍ଡି କହିଲେ ଅତ୍ୟୁକ୍ତି ହେବ ନାହିଁ ଆମେ ସେଠାରୁ ବହୁ ପରିମାଣରେ ଧାନ ଅମଳ ହେଇଥାଏ ଯାହାଫଳରେ ଆମ ଓଡ଼ିଶାର ସବୁ ଜାଗାକୁ ଓଡ଼ିଶା ବାହାରେ ସବୁ ଜାଗାକୁ ସପ୍ଲାଏ ହେଇଥାଏ ଆଉ ବରଗଡ଼ର ଧାନ ଚାଷ ପାଇଁ ଅନ୍ୟ ଉଦାହରଣ ସୃଷ୍ଟି କରିଛି